ଶିବ ଶକ୍ତି ଟ୍ରାଭେଲ୍ସରୁ କହୁଥିଲେ ତ ହଁ ମୋର କାଲି କଲିକତା ଯିବାପାଇଁ ଗୋଟେ ଟିକେଟ୍ ଦରକାର ଥିଲା ଆପଣ ଫ୍ଲାଇଟ୍ ଟିକେଟ୍ ରଖୁଛନ୍ତି ତ ଆଛା ଖାଲି ଟ୍ରେନ୍ ଟିକେଟ୍ ରଖୁଛନ୍ତି ନାଇ କାଲି ଦିନରେ କଣ ଅଛି ଟ୍ରେନ୍ ଆଛା କମ୍ ସମୟରେ କେଉଁଟା ପହଁଞ୍ଚି ଯିବି

ନାଇ ମୁଁ ତ ମୁଁ ତ ଖୋର୍ଦ୍ଧା ରୋଡ଼ରୁ ଯେଉଁ ଉଠିବି ଏଇ ଖୋର୍ଦ୍ଧାରୁ ଉଠିଲେ କାଲି ପାଇଁ ସିଟ୍ ଥିବ ତ ନା ସେମିତି କହିଲେ ଆଚ୍ଛା ଠିକ୍ ଅଛି କଣ ସେଟା ସ୍ଲିପର୍ ଅଛି ନା ସିଟିଂ ଏସି ନା ଏସି ନା ଜେନେରାଲ ଏସିରେ କେତେ ପଇସା ଆସୁଛି ଆଚ୍ଛା ତାହେଲେ ସେଟା କେତେବେଳୁ ଅଛି ଟ୍ରେନ୍ କାଲି

ମୁଁ ଆପଣଙ୍କୁ ଅନ୍ଲାଇନ୍ରେ ଏବେ ପଇସା ଦେଇଦେଉଛି ଆପଣ ମୋର ଟିକେଟ୍ କରି ଦେଇଥିବେ ଆଉ ଆଧାର କାର୍ଡ଼ ଫାଧାର କାର୍ଡ଼ କଣ ଦରକାର କି ଆଚ୍ଛା ଆମର ଦୁଇଟା ଟିକେଟ୍ ହେବ ସ୍ଲିପରରେ କେତେ ପଇସା କଣ ମୋତେ କହିଦେଲେ ମୁଁ ଦେବି ଆପଣଙ୍କ ପାଖକୁ ପଠେଇଦେବି ଆଉ

ଠିକ୍ ଅଛି ନାଇ ଆପଣ ତତ୍କାଲ୍ ରେ କରନ୍ତୁ କି ଯେମିତି କରନ୍ତୁ ଆମକୁ ଯେମିତି ଗଲାବେଳକୁ କିଛି ଅସୁବିଧା ନହେବ ଆଉ ହଉ ଠିକ୍ ଅଛି ଆପଣଙ୍କୁ ଏଇ ନମ୍ବରରେ ମୁଁ ପଇସା ପଠେଇଦେବି ତ ଠିକ୍ ଅଛି ହଉ ରହିଲି ଧନ୍ୟବାଦ